ପୂର୍ବରୁ ଆମେ ମାନୁଆଲି ଭାବେ ଯେଉଁ କାର୍ଯ୍ୟ କରୁଥିଲୁ ଟିକେ ଆଜି ଦୂରଯାତ୍ରା କରିବୁ ପଟ୍ଟାମୁଣ୍ଡେଇରୁ କାଲକାଟା ଯିବୁ କିମ୍ବା ପଟ୍ଟାମୁଣ୍ଡେଇରୁ ବିଶାଖପାଟଣା ଯିବୁ ଆମକୁ ଆଗରୁ ଯାଇ ସେଠି ଗୋଟାଏ ଦିନ

କିଭଳି ଆମେ ଟ୍ରାନ୍ସପୋର୍ଟେସନ୍ କରିପାରୁଛୁ ବା ଶିଳ୍ପକୁ ଟ୍ରେନ ହେଉ ଉଡ଼ାଜାହାଜ ହେଉ କିବା ବସ୍ ବୁକିଂ କରିବା ହଉ ପାସପୋର୍ଟ୍ ସବୁ ବାହାର କରିବା ହେଉ ଡ୍ରାଇଭିଂ ଲାଇସେନ୍ସ ହେଉ ଏଇଟା ଅତି ଇଜିଲି ହେଇପାରୁଛି ଆମେ ଘରେ ବସିକରି ଏଇଠି ଆମର ଇମେଲ ମାଧ୍ୟମରେ ବା ଆମର ଜନସେବା ଯେଉଁ କେନ୍ଦ୍ର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଖୋଲିଯାଇଛି ଏମିତି କେଉଁ ଗାଁ ନାହିଁ କେଉଁଠି ଯେ ଜନସେବା ନାହିଁ ତେଣୁ ସେଇ ଜନସେବା କେନ୍ଦ୍ରରେ ଆମେ ବସି ଏ ଟେକ୍ନୋଲୋଜି ଆମେ ପ୍ରୟୋଗ କରିକିରି ଆମେ ଇଜିଲି ବସ୍ ଟିକେଟ୍ ଟ୍ରେନ୍ ଟିକେଟ୍ ଉଡ଼ାଜାହାଜ ଟିକେଟ୍ ବୁକ୍ କରିପାରୁଛୁ ତେଣୁ ପାସ୍ପୋର୍ଟ ଡାଟା ମଧ୍ୟ କରିପାରୁଚୁ ଡ୍ରାଇଭିଂ ଲାଇସେନ୍ସ କରିପାରୁଛୁ ତେଣୁ ଟେକ୍ନୋଲୋଜି ହେବା ଫଳରେ ଆମର ସାଧାରଣ ସମୟ ସାପେକ୍ଷ ହେଉଛି କମ ସମୟ ଭିତରେ ଅଧିକ କାର୍ଯ୍ୟ ହେଉଛି ବେନିଫିଟେଡ଼୍ ଉପକୃତ ମଧ୍ୟ ବହୁତ ଲୋକ ହେଉଛନ୍ତି ଆମକୁ କିଛି ଖର୍ଚ୍ଚ ମଧ୍ୟ କମିଯାଉଛି ଯେଉଁ ଯିବା ଆସିବା ରିଟେନ୍ ହେବା ସମୟ ଏବଂ ଆର୍ଥିକ ଖର୍ଚ୍ଚ ସବୁଥିରୁ ଆମେ ବଞ୍ଚୁଚୁ ରକ୍ଷା ପାଉଛୁ ଏବଂ କୁଇକ୍ ସର୍ଭିସ୍ ପାଉଛୁ ଏବଂ ଯେଉଁଟା ଯାଇକରି ଆଗରୁ କରିବାର ଥଲା ଆମେ କୁଇକ୍ ସର୍ଭିସ୍ ପାଇଯାଉଛୁ ଶୀଘ୍ର ପାଇଛୁ ତେଣୁ ଟେକ୍ନୋଲୋଜି ଏ ଟ୍ରାନ୍ସପୋର୍ଟେସନ୍ ଶିଳ୍ପକୁ ବହୁତ କିଛି ସାହାଯ୍ୟ କରୁଛି ସେଠି ସେମାନେ ଉପକୃତ କମ୍ ପଇସା ହେବା ଦ୍ୱାରା ବେଶୀ କାର୍ଯ୍ୟକ୍ରମ ହେଉଛି ସେମାନେ ବେନିଫିଟେଡ଼୍ ହେଉଛନ୍ତି ଆମେ ମଧ୍ୟ ଅଧିକ ଖର୍ଚ୍ଚ ଜାଗାରେ କମ୍ ଖର୍ଚ୍ଚ ହେଉଛୁ ଆମେ ମଧ୍ୟ ଉପକୃତ ହେଉଛୁ ତେଣୁ ଏଠି ତଳୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେଉଛନ୍ତି